ସାଧାରଣତଃ ଲୋକମାନେ ଯେତେବେଳେ ନଈ ପୋଖରୀ କିମ୍ବା ନଦୀକୁ ମାଛ ଧରିବାକୁ ଯାଇଥାନ୍ତି ସେତେବେଳେ ଲୋକମାନେ ବିଭିନ୍ନ ପ୍ରକାର ଅସୁବିଧାରେ ମଧ୍ୟ ସମ୍ମୁଖୀନ ହୋଇଥାନ୍ତି ଯେମିତି କି ଜାଲ ପକାଇକି ସେମାନେ ମାଛ ଧରନ୍ତି ଜାଲ ପକାଇବା ଦ୍ୱାରା ଆମର ସାଧାରଣତଃ ଲୋକମାନେ ତାଙ୍କର ଅଳିଆ ଆବରା ସବୁ ନେଇ ନଦୀ ଓ ନଈ ନାଳ ମାଧ୍ୟମରେ ପକାଇ ଥାଆନ୍ତି ଯାହାଦ୍ୱାରା ଯେକୌଣସି ମାଛ ଧରାଳୀ ମାଛ ଧରୁଥିବା ସମୟରେ ତାହା କଣ ହୁଏ ନା ସେହି ଜାଲରେ ସେଗୁଡ଼ିକ ଆସିଥାନ୍ତି ଯାହାଫଳରେ ତ ମାଛ ତ ଠିକ୍ସେ ଧରା ପଡ଼େନି କିନ୍ତୁ ସେହି ଯେଉଁ ବାଉଁଶ ହେଉ କି ଅଳିଆ ଆବରା ପ୍ଲାଷ୍ଟିକ ଏହି ଇଆ ସଂସ୍ପର୍ଶରେ ଆସି ସିଏ କଣ ହୁଏ ନା ଜାଲ ଗୋଟାକ ଚିରିଯାଏ ନଷ୍ଟ ହୋଇଯାଏ ଯାହା ଦ୍ୱାରା ମାନେ ମାଛ ଧରାଳିଟିର କ୍ଷତି ହୁଏ ଆଉ ମାଛ ବି ମଧ୍ୟ ଠିକ୍ସେ ଧରିପାରେ ନାହିଁ ଏହାଦ୍ୱାରା ମଧ୍ୟ ନଦୀଗୁଡ଼ିକର ନଷ୍ଟ ହୋଇଯାଏ ନଦୀର ପାଣି ବି ଦୂଷିତ ହୁଏ ତା ଫଳରେ ମଧ୍ୟ ମାଛ ଗୁଡ଼ାକ ମରିଯାଆନ୍ତି ଆଉ ଏହି ପ୍ରକାର ବିଭିନ୍ନ ପ୍ରକାର ଅସୁବିଧା ହୋଇଥାଏ ଯେଉଁମାନେ କି ବାହାରୁ ଅଲଗା ମାଛ ମ ଯେଉଁମାନେ ବିରଳ ମାଛ ସେଗୁଡ଼ିକ ମଧ୍ୟ ଆଉ ଦିନକୁ ଦିନ ଦେଖିବାକୁ ମିଳୁନାହାଁନ୍ତି